ମୋର ପ୍ରିୟ ଖେଳ ହେଉଛି କବାଡ଼ି ଖେଳ ଏ କବାଡ଼ି ଖେଳ ଏକ ପାରମ୍ପରିକ ଖେଳ ଭାବେ ଏହାକୁ ଓଡ଼ିଶାରେ ଗଣନା କରାଯାଏ କାରଣ ଏବେତ ବର୍ତ୍ତମାନ ଆଉ କବାଡ଼ି ଖେଳ ବେଶୀ ଦେଖିବାଜୁ ମିଳୁ ନାହିଁ ତଥାପି କବାଡ଼ି ଖେଳରେ ମଜା ଅନ୍ୟ ଖେଳର ମଜା ଅପେକ୍ଷା ଟିକିଏ ଭିନ୍ନ କାରଣ କବାଡ଼ି ଖେଳରେ ଏକା ସାଙ୍ଗରେ ପାଞ୍ଚ ପାଞ୍ଚ ଦଶ ଜଣ ଖେଳନ୍ତି ଆଉ ଏହାକୁ ଖେଳିବାପାଇଁ ହେଲେ ଟିକିଏ ଅଭ୍ୟାସ ଏବଂ ପୂର୍ବ ପ୍ରସ୍ତୁତି ଦରକାର କାରଣ କବାଡ଼ି ଖେଳ ଏମିତି ଗୋଟେ ଖେଳ ଯୋଉଟାକି ଛୋଟ ପଡ଼ିଆରେ ମଧ୍ୟ ଖେଳି ହେଇଯିବ ଏବଂ ଚାରିପଟେ ଦର୍ଶକମାନେ ବସିବାପାଇଁ ଓ ଉପଭୋଗ କରିବାପାଇଁ କିଛି କିଛି ଚିଆର୍ ଦରକାର ଆଉ ଏଇ ଖେଳ ଖେଳିବାପାଇଁ ହେଲେ କିଛି ଲୋକ ସହରରୁ ଗ୍ରାମକୁ ଆସନ୍ତି ଖେଳିବାପାଇଁ ଆଉ ଏଇ ଖେଳିଲା ବେଳେ ଟିକିଏ ସତର୍କତା ଅବଲମ୍ବନ କରିବାକୁ ପଡ଼େ ଯଦି ସତର୍କତା ଅବଲମ୍ବନ ନ କରିବ ତେବେ ପଡ଼ିଯିବାର ଚାନ୍ସ ସମ୍ଭାବନା ରହିଛି ଆଉ ଆଣ୍ଠୁ ଗଣ୍ଠି ମଧ୍ୟ ଛିଡ଼ି ଯିବାର ସମ୍ଭାବନା ରହିଛି ମୁଁ ଏଇ ଖେଳଟିକୁ ଅଧିକ ପସନ୍ଦ କରେ କାରଣ ଏଥିରେ ଓଡ଼ିଶାର ପୁରୁଣା ସଂସ୍କୃତି ଏ ପର୍ଯ୍ୟବେଶିତ କାରଣ ଆଗରୁ ରଜ ହେଲେ ଲୋକମାନେ କବାଡ଼ି ଖେଳ ଖେଳୁଥିଲେ ଆଉ ରଜପର୍ବରେ ଏହା ଏକ ପ୍ରଧାନ ଖେଳ ଭାବେ ଓଡ଼ିଶାରେ ଗଣନା କରାଯାଏ ଆଉ ଏଇ ଖେଳ ଦେଖିବାପାଇଁ ଆମ ଗାଁ'କୁ ବିଭିନ୍ନ ରାଜ୍ୟରୁ ବିଭିନ୍ନ ସହରରୁ ମଧ୍ୟ ଲୋକମାନେ ଦେଖିବାପାଇଁ ଆସନ୍ତି ତେଣୁ କରି ଏଇ ଖେଳଟି ଆମକୁ ବହୁତ ଭଲ ଲାଗେ